ଞ୍ଚଳରେ ସମସ୍ତ କ୍ଷେତ୍ରରେ ମହିଳାମାନେ ସବୁକ୍ଷେତ୍ରରେ ଉନ୍ନତି କରିଛନ୍ତି ପ୍ରାୟତଃ ମହିଳାମାନେ ଚାକିରି ମଧ୍ୟ କରିଛନ୍ତି ପୂର୍ବରୁ ଶିକ୍ଷାରୁ ଯେମିତି ମହିଳାମାନେ ବଞ୍ଚିତ ହେଉଥିଲେ ଏବେ ସେପରି ଘଟୁନାହିଁ ସମସ୍ତ ମହିଳା ଶିକ୍ଷକ ବିଭିନ୍ନ ଗଭର୍ଣ୍ଣମେଣ୍ଟ ସଂସ୍ଥାରେ ଚାକିରି କଲେଣି ପୂର୍ବରୁ ଯେମିତି ଲୋକମାନେ ହଇରାଣ ହଉଥିଲେ ତାଙ୍କର ଶିକ୍ଷାରେ ଉନ୍ନତି ହଉନଥିଲା ଏବେ ସେପରି ଘଟୁନାହିଁ ଏବେ ଶିକ୍ଷାରେ ଉନ୍ନତି ଘଟୁଛି ଲୋକମାନଙ୍କର ଜୀବନଶୈଳୀର ପରିବର୍ତ୍ତନ ଘଟିଲାଣି ବିଭିନ୍ନ ପ୍ରକାର କାମ କରିଛନ୍ତି ବହୁତ ବିଭିନ୍ନ ପ୍ରକାରର କାମ କାର୍ଯ୍ୟ କରିଛନ୍ତି